ହଁ ମୁଁ ମେକପ ବକ୍ସଟା କିଣିଥିଲି କିନ୍ତୁ ଖରାପ ପଡ଼ିଲା ତେଣୁକରି ମୋ ମୁହଁ ଯାକ ପିମ୍ପଲ ବାହାରି ପଇଲା ମୋ ମନ ଟିକିଏ ଦୁଃଖ ଅଛି ସେଥିପାଇଁ କାହିଁକିନା ମାନେ ମୋତେ ଟିକିଏ ଖରାପ ଲାଗିଲା ଆଉ